ହଁ ସିମା ମ୍ୟାମ୍ କୁହନ୍ତୁ ହଁ ମୁଁ ଆଉ ଯିବିନି କାମ କରିବା ପାଇଁ ମୁଁ ଦୁଇ ବର୍ଷ ହେଲାଣି ରହିଲିଣି ଆପଣ ପଇସାପତ୍ର କିଛି ଦଉନାହାନ୍ତି ମୁଁ ଚଳିବି କେମିତି ଆଉ ପଇସା ଦଉନାହାନ୍ତି ଲୁଗା ଦେଲେ କ'ଣ ହବ ଆ ନଉଛି ଯେ ସେମାନେ ପୁଣି ପାଠ ଫାଠ ପଢ଼ୁନାହାନ୍ତି ନା ମୋତେ ମାସକୁ ଦଶହଜାର ଟଙ୍କା ଦେବେ ଆଉ ମୁଁ ଯିବି ଡେଲି ଦଶହଜାର ଟଙ୍କା ସମସ୍ତେ ନଉଛନ୍ତି କାମ କରୁଛନ୍ତି ଯେଉଁ ଆଉ ଟିକେ ବଢ଼ାଇବେନି ମୁଁ ଏତେ ବର୍ଷ ହେଲାଣି କାମ କଲିଣି ଆପଣଙ୍କ ଘରେ ହଁ ବା ଦଉଛନ୍ତି ଦୁଇଟା ଲୁଗା ଦଶ ହଜାର ଟଙ୍କା ଖାଇବା ଖର୍ଚ୍ଚ ସବୁ ଫୁଣି ଅଁ ହଁ ଆପଣ ତ କହିବେ ଆ ତାଙ୍କୁ କ'ଣ କହିବି ମୁଁ ଆପଣ ତ ପଇସା ଦେବେ ଦଶହଜାର ଟଙ୍କା ଦେବେ ଆଉ ଆପଣ ମୁଁ ଚଳିବି କେମିତି ଆ ମୁଁ ଫୁଣି ଏଇଠି ଘର ଭଡ଼ା ଦେଇକିନା ଫୁଣି ରହିବି କେମିତି କହିଲେ ମୋତେ ଓ ମୁଁ ପିଲାଛୁଆ ସମସ୍ତଙ୍କୁ ନେଇକି ଯିବି ଭେରି ଆପଣଙ୍କ ଘରେ ରହିବି ମୋର ଏଇଠି ମୁଁ ଆପଣ ଏମିତି କହିଲେ କେମିତି ହବ ଆପଣ ମୋ ପଇସାଟା ବଢ଼ାଇଲେ ମୁଁ ଫୁଣି ପିଲାଛୁଆ ପାଠ ପଢ଼ିବେ ନା ନାହିଁ

ହଁ ମ୍ୟାମ୍ ସେ ଆସିଲେ ସୋଦିବେ ହଁ ଯେ ଆପଣ ମୋ ପଇସାଟା ବଢ଼ାନ୍ତୁ ମୁଁ ଯାଇଙ୍କି ରହିବି ଆଉ ଆପଣ ଫୁଣି ଏ ଛୁଆ ଖାଇବା ପତ୍ର ଦେଖୁଛନ୍ତି ରେଟ୍ କେତେ ହେଲାଣି ସବୁ ଜିନିଷର ତରକାରୀ ନେଇଗଲେ ମ୍ୟାମ୍ ଆଉ କ'ଣ ଭାତ ଗ୍ୟାସ୍ ଏଗୁରା ସବୁ ଖର୍ଚ୍ଚ ହେଉଛି ନା ହଁ ମୁଁ ଆଜିଠୁ ଯିବି ଆଉ ହଁ ହଁ ଯାଉଛି